ହ୍ୟାଲୋ ଏଇଟା ଫୁଲ ଦୋକାନକୁ ଲାଗିଛି କି ଯେଉଁ ଆମର ଟିକିଏ ଫୁଲ ଦରକାର ଥିଲା ଆମର ଏଇ ବର୍ଷ ଆମ ଗାଁରେ ଟିକିଏ ଗଣେଶ ପୂଜା ବହୁତ ବଡ଼ ଆକାରରେ ହେଉଛି ତ ତେଣୁ କରିକି ଆମକୁ ଟିକିଏ ସବୁ ଭେରାଇଟିର ଫୁଲ ଦରକାର ଥିଲା ତ ଫୁଲ ସବୁ ଭେରାଇଟିର ଅଛି କି ହଁ ହଁ କ'ଣ କ'ଣ ଫୁଲ ଅଛି କେଉଁ ଟାଇପ୍ର ଆଚ୍ଛା ସବୁ ଅଛି ତା'ହେଲେ ତ ହଉ ସବୁ ଭେରାଇଟିର ଯେହେତୁ ଅଛି ଆମର ବହୁତ ବି ନେବାର ଅଛି ତ ସବୁ ଭେରାଇଟିର ଅଛି ଗୋଲାପ ଡାଲିଆ ମନ୍ଦାର ଟଗର ଏସବୁ ଅଛି ଆଚ୍ଛା ହଉ ଆଉ ଗେଣ୍ଡୁ ଫୁଲ କେଜି କେତେ କହିଲେ କ'ଣ ଦୁଇ ହଜାରେ ଆହା ଭାଇନା ଏତେ ରେଟ୍ କ'ଣ କହୁଛନ୍ତି ଆଉ ଆମର ତ ଏପଟେ କମ୍ ଆପଣ ଏତେ ରେଟ୍ କ'ଣ କହୁଛନ୍ତି ତ ଆଉ ଟିକିଏ କମ୍ କରିନଥାନ୍ତେ

ଆଉ କମ୍ କରିହବନି ନା ଆମେ ବହୁତ ଫୁଲ ନେବୁ ନା ତ ସେଇଥିପାଇଁ କହୁଥିଲି ଆମେ ଯେହେତୁ ବହୁତ ଫୁଲ ନେବାର ଅଛି ମୁଁ କହିଲି ନା ସେଇଥିପାଇଁ ମୁଁ କହୁଥିଲି ଆଉ ଟିକିଏ ଯଦି କାଟିଥାନ୍ତେ ତା'ହେଲେ ତ ଆମେ ନେଇଥାନ୍ତୁ ଆପଣଙ୍କଠାରୁ ହଁ ହଁ ହଁ

ଆଉ ହଉ ଠିକ୍ ଅଛି ତା'ହେଲେ ଆଉ ତା' ହେଲେ ଠିକ୍ ଅଛି ମନ୍ଦାର ଫୁଲ ଦେଇଦେବେ ସେମିତି ଗୋଟେ କେଜି ଭଳିଆ ଆଉ ଗେଣ୍ଡୁ ଫୁଲ ବି ଗୋଟେ କେଜି ଆଉ ଗୋଲାପ ଫୁଲ ଦେଇଦେବେ ସେମିତି ଦୁଇ କେଜି ଭଳିଆ ଆଉ ଏମିତି ସବୁ ଆଉ ଭେରାଇଟି ଫୁଲ ସବୁ ଯାହା ଅଛି ସେମିତି କେଜିଏ କେଜିଏ ଭଳିଆ ଦେବେ ଆଉ ବୁଝିଲେ ଆମର ଦଶଦିନ ପରେ ଦରକାର କିନ୍ତୁ ଆମକୁ ବାହାରୁ ବାହାରର କିଛି ଫୁଲ ମିଳିବ କି ହଁ ଆମର ଦରକାର ଅଛି ବାହାର ଫୁଲ ଦରକାର ଅଛି ଦଶଦିନ ତ ଆହୁରି ଟାଇମ୍ ଆମ ପାଖରେ ଅଛି ତେଣୁ କରିକି ଆମର ବାହାରର ଫୁଲ ସବୁ ଭଲ ଭଲ ଯାହା ସବୁ ଫୁଲ ଦରକାର ଅଛି ତ ଆଣିକି ଦେଇପାରିବେ କି ଭଲ ଭଲ ଫୁଲ ସବୁ ଦେବେ ହଁ ମୁଁ ଆପଣଙ୍କୁ ହ୍ୱାଟସ୍ଆପ୍ କରିଦେବି ଖାଲି ଫୁଲ ଯାହାସବୁ ଆପଣ ହେଉଛି ମୋତେ ସେଇ ଅନୁସାରେ ସେ ବାହାରୁ ଯାହା ସବୁ ଫୁଲ ମତେ ଦେଇଦେବେ ଆଉ ମୁଁ କେତେ କ'ଣ କେଜି ବି କହିଦେବେ ଆପଣ ଖାଲି ମତେ ରେଟ୍ଟା କହିବେ ଆଉ ଦଶଦିନ ଭିତରେ ତ ଆପଣ ଆରାମସେ ସବୁ ଫୁଲ ଦେଇପାରିବେ ହଉ ତା'ହେଲେ ଠିକ୍ ଅଛି ଆପଣ ସବୁ ଫୁଲ ମୋତେ ଦେବେ ରେଟ୍ କେତେ ସବୁ କ'ଣ ମୋତେ କହିଦେବେ ସେଇ ଅନୁସାରେ ମୁଁ ଆପଣଙ୍କୁ ପେମେଣ୍ଟଟା କରିଦେବି ହଁ ହଁ ଆଜ୍ଞା ଆଜ୍ଞା ହଁ ତ ହଉ ଠିକ୍ ଅଛି ଆପଣଙ୍କର ତ ନମ୍ବର ଏଇଠି ରହିଲା ମୁଁ ଆପଣଙ୍କୁ କଲ୍ କରିକି ବି ପଚାରିଦେବି କେଉଁଠି କ'ଣ ଯାଇକି ମୁଁ ନେଇଆସିବି ଆଉ କେତେ ସବୁ ଫୁଲ ଆପଣ ଆଜ୍ଞା ଆଜ୍ଞା ହଉ ଠିକ୍ ଅଛି